ଆମ ସାଙ୍ଗମାନେ ରାତିରୁ ଉଠି ଫୋନ୍ କରି ଆମର ପାଖରେ ଥିବା ଡ୍ୟାମ୍ ଆଉ ପୋଖରୀକୁ ମାଛ ଧରିବା ପାଇଁ ଯାଉ ମାଆମାନେ ଆମକୁ ଅଟା ଗୁଣ୍ଡା କରି ଦିଅନ୍ତି ଅଟା ଗୁଳା କରି ଅଟାଗୁଳା କରି କଣ୍ଟାରେ ମାଛ ଧରୁ କଣ୍ଟାରେ ଅଟାଗୁଳା ଲଗାଇ ମାଛ ଧରିଲେ ମାଛମାନେ ଶୀଘ୍ର କଣ୍ଟାରେ ଫସିଯିବେ ଓ ତାକୁ ଆମେ ଟାଣି ଆଣିବୁ ଆଉ ଭୋରୁ ଉଠି ଆମ ସାଙ୍ଗମାନେ ରାଜା ମୁଁ ନାଳୁ ନିଶିକାନ୍ତ ଆମେ ଯାଇ ଭୋରୁ ଭୋରୁ ରାତିରୁ ଜାଲ ପକାଇ ଆସୁ ଜାଲ ପକେଇ ଆସି ସରିଲା ପରେ ଡ୍ୟାମ୍ରେ ଯେଉଁ ମାଛ ଡେଇଁବେ ସେଇ ଜାଲରେ ପଡ଼ନ୍ତି ଫିଙ୍ଗା ଜାଲ ବ୍ୟବହାର କରି ଆମେ ମାଛ ଧରିବା ପାଇଁ ଯାଉ ଫିଙ୍ଗା ଜାଲରେ ମାଛ ଧରିବା ପାଇଁ ପୋଖରୀରେ ସାହାଯ୍ୟ ଦରକାର ପୋଖରୀ ଭିତରକୁ ପଶି ଫିଙ୍ଗା ଜାଲରେ ଫିଙ୍ଗା ଜାଲରେ ଧରିବା ପାଇଁ ମାଛ ଯାଉ ଫିଙ୍ଗାଜାଲ ପକାଇଲେ ମାଛ ଅଧିକ ପଶିବେ ଆମ ପାଖରେ ଥିବା ନୂଆ ଗଡ଼ିଆରେ ବର୍ତ୍ତମାନ ଲୋକ ଗାଧୋଇବାକୁ ଯାଉଛନ୍ତି ଲୋକ ଗାଧୋଇବା ଫଳରେ ଆମେ ମାଛକୁ ଧରି ପାରୁନାହୁଁ ନ ଧରିବା ଫଳରେ ଆମେ ମାଛକୁ ବିକି ପାରୁନାହୁଁ ନଈ ସମୁଦ୍ର ନଦୀରେ ଦୈନିକ ଆମେ ପାଞ୍ଚ ଛଅ ଘଣ୍ଟା ସମୟ ବିତାଇଥାଉ ମାଛ ଧରିବା ଯିବା ପୂର୍ବରୁ ଆମେ କଣ୍ଟା ଆଉ ଜାଲକୁ ଡ୍ୟାମ୍ ପାଖରେ ରଖିକି ଆସିଥାଉ ଘରୁ ଅଟା ମଇଦା ଆଉ ଜିଆ ନେଇକି ଯାଉ ଆମ ନଳକୂପ ପାଖରେ ଅଧିକ ପାଣି ଥିବାରୁ ସେଥିରୁ ଜିଆ ଆଣି କଣ୍ଟାରେ ଲଗାଇ ମାଛ ଧରୁ